ପିଲାମାନ୍କର୍ ଏକାଉଣ୍ଟ୍ ଥିବାର୍ କଥା ସମ୍କିରି ଏକାଉଣ୍ଟ୍ ଥିବାର୍ କଥା ଯେ ସଞ୍ଚୟ ଜମା କରି କରି ସେ ପଏସା କିଛି ବି ତାକର୍ ହାତେ ରଖିଥିଲେ କେତେବେଳେ ତାହାକୁ ତାକତ୍ ମିଲ୍ବା ଯେ ଘର୍ର ଖର୍ଚ୍ଚା କି ତାକର୍ ବି ଖର୍ଚ୍ଚା ପଢା ଲେଖାଥି ତାଙ୍କର୍ କପ୍ଡ଼ା ଘିନ୍ବାର୍ଥିବ ଇ ସବୁ କିଛି ଯଦି ଏକାଉଣ୍ଟ୍ ଗୁଟେ ଖୁଲିଥିବେ ବେଲେ ସେନ ଜମା କରି କରି ରଖିଥିବେ ବେଲେ ତାକର୍ ପାଖେ ପଏସା ଅଛେ ବଲିକରି ତାକତ୍ ଅଲ୍ଗା ଥିବା ଯେ କେତେବେଲେ ବି ତାଙ୍କର୍ ମୁସିବତ୍ ଆଏଲା କି କେନ୍ ଏଗ୍ଜାମ୍ନୁ ପଏସା ଲାଗ୍ଲା କେନ୍ ପରୀକ୍ଷାଥି ଲାଗ୍ଲା କି ଅନେକ୍ ପ୍ରକାର୍ର ତାଙ୍କର ଯଦି ଦର୍କାର୍ ପଡ୍ଲା ବଏଲେ ସେମାନେ ସେଟା ବାହାର୍ କରି କରି ତାକର୍ ମନ୍ ଇଚ୍ଛା କାମ୍ କରି ପାର୍ବେ ଯେନ୍ତା କି ମା' ବାପାକେ ମାଗି ନେ ପାରୁଥିବେ ତାକର୍ ପାଖେ ପଏସା ଥିଲେ ଆର୍ ତାକର୍ ଇଛାଥି ସବୁ କାମ୍ କରି ପାର୍ବେ ସେଥିର୍ ଲାଗି ବଲିକରି ସମ୍କିର୍ ନିଜର୍ ନିଜର୍ ଗୋଟେ ଏକାଉଣ୍ଟ୍ ଥିବାର୍ କଥା ଆବଶ୍ୟକ ଦ୍ଵାରା ସେଟା ଖର୍ଚ୍ଚା କରି ପାର୍ବେ ସେଥିପାଇଁ ସେଟା ଗୋଟେ ଲାଭ ଏ ତାକର୍ ଲାଗି ଯେ ସମ୍କିର୍ ଗୁଟେ ଗୁଟେ ଏକାଉଣ୍ଟ୍ ଥଉ ଆର୍ ସେଥି ସଞ୍ଚୟ ପଏସା ଜମା କରି କିରି ରଖି ପାରୁଥାଆନ୍ ଆରୁ ଦର୍କାର୍ ପଡ଼୍ଲେ ସେଟା ବାହାର୍ କରି କରି ତାକର୍ ଆବଶ୍ୟକ ଜିନିଷ୍ କରି ପାରୁଥାନ୍ ବେଲେ ସେଥିରଲାଗି ହର୍ ଲୁକ୍ର ଗୁଟେ ଗୁଟେ ଆକାଉଣ୍ଟ୍ ଥିବାର୍କଥା ଆଉ ସେଥି ତାକର୍ ଲାଭ୍ ସବୁ କରି ପାର୍ବେ